ହ୍ୟାଲୋ ହଁ ହଁ କିଏ କହୁଥିଲେ ହଁ କ'ଣ କଥା ଆପଣ ବି ଏସ୍ ସି କମ୍ପଲିଟ୍ କରିଛନ୍ତି ନା କରିନାହାନ୍ତି କରିସାରିକି ବର୍ତ୍ତମାନ ଘରେ ଅଛନ୍ତି ହଁ ଆଜିକାଲି ଏ ଓଡ଼ିଶା ରାଜ୍ୟ କଥା ମୁଁ କହୁଛି ଓଡ଼ିଶାରେ ବହୁତ କରପ୍ସନ୍ ଚାଲିଛି ଜଣେ ଚାକିରୀ ଏଠି ଓଡ଼ିଶାରେ ପାଇବାଟା ବହୁତ ମୁସ୍କିଲ୍ ଯେକୌଣସି ଚାକିରୀ ବି ହେଉ ବାହାରୁଛି କିନ୍ତୁ ଚାକିରୀ ସବୁ ବିକା ହେଇଯାଉଛି ଆଜିର ଆଜି ଯୁଗରେ ଏଇ ଯେଉଁ ସରକାର ଯେଉଁ କରପସନ୍ ଯେଉଁ କରିଛନ୍ତି ସେଥିରେ ଚାକିରୀ ପାଇବା ମୁସ୍କିଲ୍ ହେଇଯାଉଛନ୍ତି ଭଲ ପିଲାମାନେ ମଧ୍ୟ ପଛେଇ ଯାଉଛନ୍ତି ଚାକିରୀ କରିବାପାଇଁ କାହିଁକିନା ଆର୍ଥିକ ଅଭାବରୁ ସେମାନେ ଚାକିରୀ ଖଣ୍ଡେ ପାଇ ପାରୁନାହାନ୍ତି ଲକ୍ଷ ଲକ୍ଷ ଟଙ୍କା ପାଇବେ କେଉଁଠୁ ଦେବେ କେଉଁଠୁ ନା ସେମାନେ ଚାକିରୀ ପାଇବେ କେଉଁଠୁ ତେଣୁ ଏଭଳିଆ ପରିସ୍ଥିତିରେ ଏ ଯେଉଁ ସରକାର ଅଛନ୍ତି ତାହାର ଯଦି ସୁଧାରିବା ବାଟ ନ କରାଯାଏ ତାହେଲେ କୌଣସି ପ୍ରକାର ଚାକିରୀ ମିଳିବାଟା ବହୁତ କଷ୍ଟସାଧ୍ୟ ହେଇଯିବ ତେଣୁ ଆପଣ ଗୋଟେ କାମ କରନ୍ତୁ ଠିକ୍ ଅଛି ଯଦି ଛାତ୍ର ହିସାବରେ ଜଣେ ଶିକ୍ଷା ପ୍ରଶାସନକୁ ପଚାରିଲେ ତ ମୁଁ କହୁଛି ଯଦି ଆମର ସାଧାରଣ ଜେନେରାଲ୍ ଲାଇନ୍ରେ ପାଠ ପଢ଼ାରେ ନ ଯାଇ ଯଦି ବି ଯାଇଛ ଠିକ ଅଛି ବି ଏସ୍ ସି କମ୍ପଲିଟ୍ କରିସାରିଛ ତା'ପରେ ତ ଆଉ କିଛି ବୁଦ୍ଧି ନାହିଁ ଉଚ୍ଚ ଶିକ୍ଷା ପଢ଼ିବାରେ କ'ଣ ଅସୁବିଧା ହେଲା ଆଉ ଟିକିଏ ଅଧିକା ପଢ଼ିବାରେ କ'ଣ ପ୍ରୋବ୍ଲେମ୍ ରହିଲା ନାଇଁ ନାଇଁ ପଢ଼ିବାଟା ତ ମୁଁ କହିବି ଯେ ଅଧିକ ଆଉ ଆଗେଇଲନି କାହିଁକି ନାଇଁ ପଢ଼ିବା ପାଇଁ ଚାହିଁଥିଲେ ତ ଆଜି କାଲିକା ଯୁଗରେ ଆମର ମୁଖ୍ୟମନ୍ତ୍ରୀର ବହୁତ ସହାୟତା ବାହାରିଲାଣି ନୂଆ ଓଡ଼ିଶା ପିଲାମାନଙ୍କୁ ପ୍ରତ୍ୟେକ ପିଲାଙ୍କୁ ବାଳକମାନଙ୍କୁ ଦେଉଛି ଆମର ନଅ ହଜାର ବାଳିକାମାନଙ୍କୁ ଦେଉଛି ଦଶ ହଜାର ପୁଣି ତା' ସହିତ ଭିନ୍ନକ୍ଷମ ଏଗାର ହଜାର ଏସ୍ ଟି ଏସ୍ ସି ଏଗାର ହଜାର ବିଭିନ୍ନ ପ୍ରକାରର ସ୍କୋଲାରସିପ୍ ସବୁ ସରକାର ଯୋଗାଇ ଦେଇଛନ୍ତି ତ ପଢ଼ିବାରେ କ'ଣ ଅସୁବିଧା ରହିଲା ପଢ଼ିଥିଲେ ଆଉ ଟିକିଏ ଏମ୍ ଏସ୍ ସି କରିଥାନ୍ତ ଏମ୍ ଏସ୍ ସି ପରେ ହୁଏ ତ ଲେକ୍ଚର୍ସିପ୍ ଘରିକା କରି ପାରିଥାଆନ୍ତ ହେଉ ଠିକ୍ ଅଛି ଯଦି ଆର୍ଥିକ ଅଭାବରୁ ନ ପଢ଼ି ପାରିଲ କିଛି ଅସୁବିଧା ନାହିଁ ଆମ ଜେନେରାଲ୍ରେ ବି ଏସ୍ ସି ପର୍ଯ୍ୟନ୍ତ ପଢ଼ାହେଇଛି ତା'ପରେ ବି ଟେକ୍ ପଢ଼ିଥାନ୍ତ କିଛି ଅସୁବିଧା ନାହିଁ ଏମ୍ ଟେକ୍ କରିଥାନ୍ତ ସେଭଳିଆ ଯଦି ପଢ଼ିଥାନ୍ତ ତାହେଲେ କୌଣସି ପ୍ରାଇଭେଟ୍ ସଂସ୍ଥାରେ ମଧ୍ୟ ତୁମେ ରହି ପାରିଥାନ୍ତ କମ୍ପାନୀ ଫମ୍ପାନି ବିଭିନ୍ନ ପ୍ରକାର ରହିଛି କୌଣସି ଗଭର୍ଣ୍ଣମେଣ୍ଟ୍ ଜବ୍ ନ ହେଉ ଆମେ ନିଜେ ସ୍ୱାବଲମ୍ବୀ ହେଇପାରିବା କୌଣସି ପ୍ରାଇଭେଟ୍ କ୍ଷେତ୍ରରେ ଆମେ ମଧ୍ୟ କର୍ମ ନିଯୁକ୍ତି ପାଇପାରିବା ଯାହା ହେଉ ସେ ଚାଳିଶ ପଚାଶ ହଜାର ଟଙ୍କା କି ମାସକୁ ଆସିବ ନ ହେଲେ ବି କୋଡ଼ିଏ ହଜାର ଟଙ୍କାଟି ତ ଆମେ ପାଇଥାନ୍ତେ ତେଣୁ ଟେକ୍ନୋଲୋଜି ବିଭିନ୍ନ ପ୍ରକାର ବୈଷୟିକ ଜ୍ଞାନ କୌଶଳ ବିଭିନ୍ନପ୍ରକାର ରାସ୍ତା ରହିଛି ଆମେ ସେଇ ଗୋଟେ ବି ଏସ୍ ସି ପଢ଼ିସାରିକି ବସିଯିବାର ମାନେ ନୁହେଁ ଆମେ ଗୋଟେ ଚାକିରୀ ପାଇ ପାରିଲେନି କି ଆମକୁ ମାନେ ଶିକ୍ଷା ପ୍ରଶାସନ ତଥା ଶିକ୍ଷା ଡିପାର୍ଟମେଣ୍ଟ୍କୁ ଦୋଷ ଦେବା ଏଇଟା ଗୋଟେ ଭୁଲ୍ ତେଣୁ ସବୁବେଳେ ନିଜେ ଚେଷ୍ଟା କରିବ କେମିତି ସ୍ୱାବଲମ୍ବୀ ହେଇପାରିବ ସେଥିପାଇଁ ନିଜକୁ ପ୍ରଖର ମାନେ ମାଇଣ୍ଡ୍ ଖେଳେଇବାର ଅଛି ଧରାଯାଉ ବି ଏସ୍ ସି ପାସ୍ କରିକି ବସିଛ ବି ଏସ୍ ସି ପାସ୍ କରିକି ନ ବସିବା ପାଇଁ ତୁମେ ଯେଉଁ ଅଲ ଅଲଗା କୌଣସି ବୈଷୟିକ ଜ୍ଞାନ କୌଶଳ ତୁମେ ନେଇଥାନ୍ତ ତାହେଲେ ନିହାତି କୌଣସି ନା କୌଣସି ପ୍ରାଇଭେଟ୍ ଅନୁଷ୍ଠାନରେ ମଧ୍ୟ ତୁମେ ରହି ପାରିଥାଆନ୍ତ ତେଣୁ ତୁମର ମତାମତ କ'ଣ କ'ଣ ତୁମେ ଚାହୁଁଛ ନାଇଁ କରିବାର ତ ମୁଁ କହିଲି ତ ଗୋଟେ କାମ କର ଏବେ ଯଦି ବି ଏସ୍ ସି କମ୍ପଲିଟ୍ କରିକି ଘରେ ଅଛ ତ ମୁଁ କହିବି କିଛି ଟେକ୍ନୋଲୋଜିର ଆଶ୍ରୟ ନିଅ ବୈଷୟିକ ଜ୍ଞାନ କୌଶଳ ଆଇ ଟି ଆଇ ରହିଛି ବିଭିନ୍ନ ପ୍ରକାର ଧନ୍ଦାମୂଳକ କାର୍ଯ୍ୟକ୍ରମ ରହିଛି ସେଥିରେ ତୁମେ ଆଡ଼ମିଶନ୍ ହେଇଯାଅ ଆଡ଼ମିଶନ୍ ହେଇସାରିଲା ପରେ ନିଜେ ସ୍ୱାବଲମ୍ବୀ ହେବ ସେଇଠି ଆଉ ଗଭର୍ଣ୍ଣମେଣ୍ଟ୍ ପାଖରେ କିଛି ନିଜକୁ ଇଏ କରିବାର ନାହିଁ ଗଭର୍ଣ୍ଣମେଣ୍ଟ୍ ଉପରେ ଭରସା କରିବାର ନାହିଁ ତେଣୁ ଗଭର୍ଣ୍ଣମେଣ୍ଟ୍ ତ ବିଭିନ୍ନପ୍ରକାର ପ୍ରତିଶୃତି ଦେବ କିନ୍ତୁ ପ୍ରତିଶୃତି ମଧ୍ୟ ପୂରଣ କରିପାରୁନାହିଁ ତେଣୁ ନିଜେ କେମିତି ନିଜ ଗୋଡ଼ରେ ଠିଆ ହେବ ସେଥିପାଇଁ ଚେଷ୍ଟା କର ଆଉ ତୁମେ ଅଲଗା ଧନ୍ଦାମୂଳକ କାର୍ଯ୍ୟକ୍ରମ ଧରାଯାଉ ବିଭିନ୍ନ ପ୍ରକାର ଶିଳ୍ପ ଅନୁଷ୍ଠାନ ରହିଛି ସେଗୁଡ଼ିକ ମଧ୍ୟରେ ତାଲିମ ନିଅ ତାଲିମ ନେଇକି ଶିଳ୍ପାନୁଷ୍ଠାନ ବିଭିନ୍ନ ପ୍ରକାର ସରକାର ସବୁ ଯୋଜନା କରୁଛନ୍ତି ସେଥିରେ ଭାଗୀଦାର ହୁଅ ଏବଂ ନିଜେ ସ୍ୱାବଲମ୍ବୀ ହୁଅ ନା ଆଉ କ'ଣ ଚାହୁଁଛ ନିଶ୍ଚିତ ଭାବରେ ପାଇବ ପାଇବାର କିଛି ନାହିଁ ନିଜ କର୍ମ ଆଉ ଭାଗ୍ୟ ଦୁଇଟା ଯାକକୁ ଯଦି ଠିକ୍ ସୁଚାରୁ ରୂପେ ଚଳେଇ ପାରିବ ନିଶ୍ଚିତ ରୂପେ ଭବିଷ୍ୟତରେ ଉନ୍ନତି କରିପାରିବ ଏଇଟା ମୁଁ ଚାହୁଁଛି ଯେହେତୁ ଯଦି ବି ନ ହେଲା କିଛି ଚାକିରୀ ତାହେଲେ ମନ ଦୁଃଖ କରିବାର କିଛି ନାହିଁ ନିଜ ପିଲା ଛୁଆକୁ ହେଲେ ବି ତ ତୁମେ ସ୍ୱାବଲମ୍ବୀ କରିପାରିବ ଶିକ୍ଷା ଟିକିଏ ଦେଇପାରିବ ସେମାନେ କେମିତି ଉନ୍ନତି କରିବେ ଆମର ନ ହେଲା ନାହିଁ ତୁମ ପିଲା ଛୁଆଙ୍କର ଭବିଷ୍ୟତ ଗଢ଼ିପାରିବ କିଛି ଅସୁବିଧା ନାହିଁ ଖାଲି ଯାହା ଆମେ ଚାକିରୀକୁ ଭରସା କରି ରହିବା ତାମାନେ କିଛି ନାହିଁ ତେଣୁ ନିଜେ ସବୁବେଳେ ନିଜକୁ ସତର୍କ ସ୍ୱାବଲମ୍ବୀ କରିବା ପାଇଁ ଚେଷ୍ଟା କର ହଁ ଧନ୍ୟବାଦ